ହଁ ସାର୍ ହଁ ନମସ୍ତେ

କେନ୍ତାଟା ନେବେ କେନ୍ତା କେନ୍ତା ଅଛି ସବୁ ପ୍ରକାରର ଅଛି

ହଁ ଅଛେ ଶା ଶାଗୁଆନ୍ ଅଛେ ତିରିଶ ହଜାର ପଇଁତିରିଶ ହଜାର ବୋଲେ ଫିପ୍ ଫିପ୍ ଫିଫ୍ଟି ଥାଉଜେଣ୍ଡ ପ୍ଲସ୍ ଅଛି

ଦିଆଯିବା ଦିଆଯିବା ମୁଁ ଘରେ ମୋ ମୋ ଜାଗାରେ ଅଛି ହଁ କେତେ କେତେ କେତେ ନେବା ପାଇଁ ଚାହୁଁଛନ୍ତି ହେଇ ପାର୍ବା

ଗମାରି ହେଲା ଶାଳ ଅଛେ ଗମାରି ଅଛେ ନିମ୍ବ ଅଛି

ସେଇଟା ସେଫ୍ଟି ହିସାବରେ କୁହାଯାଏ ସେଫ୍ଟି ହିସାବରେ କୁହାଯାଏ ରେଟ୍

ପାଞ୍ଚ ଶହ ଟଙ୍କା କମ୍ ଲାଗ୍ବା ଗୋଟେ ହେଲା ଅଧିକା ଲାଗ୍ବା ମିନିମମ୍ ଅଢ଼େଇ ହଜାର ପ୍ଲସ୍ ଏ ମର୍ଣ୍ଣି ଟାଇମ୍ ଛଅରୁ ଦଶ

ଇଭିନିଂ ସେହି ଚାର୍ରୁ ଦଶ

ଟା ଟା ଟ୍ରାନ୍ସପୋର୍ଟିଂଟା ଆପଣଙ୍କ

ସେ ହଁ ସେଇଟା ବି ଅଲଗା ପଡ଼୍ବା ହଉ ଠିକ୍ ଅଛେ ମୁଇଁ ଟିକେ ବିଜି ଅଛେ ପରେ କଲ୍ କରୁଛେ ରଖୁଛେ